ଭାରତର ଜଳବାୟୁ ଅତି ଅତି ସୁନ୍ଦର ଏ ଏହା ଜାଗା ଅନୁସାରେ ବିଭିନ୍ନ ଜାଗାରେ ଅଲଗା ଅଲଗା ହୋଇଥାଏ ମୌସୁମୀ ବାୟୁ ଓଡ଼ିଶା ଉପର ଦେଇ ପ୍ରବାହିତ ହୋଇଥାଏ ଏହାଦ୍ୱାରା ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥାଏ କିନ୍ତୁ ପୂର୍ବଘାଟ ପର୍ବତମାଳାର ବୃଷ୍ଟିଛାୟା ଅଞ୍ଚଳରେ ଅବସ୍ଥିତ ବଲାଙ୍ଗୀର ସୋନପୁର ନୂଆପଡ଼ା ଓ କଳାହାଣ୍ଡି ଆଦି ଜିଲ୍ଲାମାନଙ୍କରେ ଅପେକ୍ଷାକୃତ କମ୍ ବର୍ଷା ହୋଇଥାଏ ତେଣୁ ଏହି ଜିଲ୍ଲାଗୁଡ଼ିକ ଚିରା ମରୁ ଚିର ମରୁଡ଼ି ପ୍ରପିଡ଼ ହୋଇଥାଏ ଆମ ରାଜ୍ୟରେ ଜୁଲାଇ ଅଗଷ୍ଟ ମାସରେ ହିଁ ବସ୍ତା ହୋଇ ବର୍ଷା ହୋଇଥାଏ କିନ୍ତୁ ଅନେକ ସ୍ଥାନରେ ବର୍ଷାର ପ୍ରଭାବ ଅନେକ ସ୍ଥାନରେ ବର୍ଷା ଅକ୍ଟୋବର ମାସରୁ ହିଁ ପଡ଼ି ରହିଥାଏ ଅକ୍ଟୋବରର ଶେଷ ଓ ନଭେମ୍ବରର ଆରମ୍ଭରେ ଉ ଉପକୂଳବର୍ତ୍ତି ଅଞ୍ଚଳରେ କ୍ରାନ୍ତୀୟ ଜ ଝଡ଼ ଝଡ଼ ବାତ୍ୟାର ଆଶଙ୍କା ରହିଥାଏ ଏହାଦ୍ୱାରା ଅନେକ ଅଞ୍ଚଳରେ ବହୁ କ୍ଷୟ କ୍ଷତି ଘଟିଥାଏ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିଠାରେ ଶୀତ ଋତୁରେ ତାପମାତ୍ରାର ସର୍ବନିମ୍ନ ଥାଏ ବୋଲି ଜଣାଯାଏ ଉପକୂଳବର୍ତ୍ତୀ ଅଞ୍ଚଳରେ ବିଶେଷ କରି ଭୁବନେଶ୍ୱରର ଜଳବାୟୁ ଶବ ଭାବାପନ୍ନ ହେଲେ ମଧ୍ୟ ବର୍ତ୍ତମାନ ଗ୍ରୀଷ୍ମଦିନେ ଏହି ଅଞ୍ଚଳର ତାପମାତ୍ରା ଯଥେଷ୍ଟ ବଢ଼ିଥିବାର ଲକ୍ଷ୍ୟ କରାଯାଇଛି ଏହି ତାପମାତ୍ରାର ବୃଦ୍ଧିର ମୁଖ୍ୟ କାରଣ ଜଙ୍ଗଲ କ୍ଷୟ ଅଟେ ବୋଲି ଆମର ପରିବେଷିତ ମାନେ ଧାରଣ ହୋଇଛନ୍ତି